ଗଛ ଗୁଡ଼ିକ ସତର୍କ ରଖିବା ପାଇଁ ଆମେ ଖରା ଦିନରେ ଅଧିକ ମାତ୍ରାରେ ପାଣି ଦୋଉ ପାଣି ଦେଇଥାଉ ଯେହେତୁ ଗଛ ଗୁଡ଼ିକ ଅଧିକ ଖରା ସହ୍ୟ ନ କରିବା ଦ୍ୱାରା ଗଛ ଗୁଡ଼ିକ ଜଳିଯାଏ ପୋଡ଼ିଯାଏ ସେଇଥି ପାଇଁ ଆମେ ଅଧିକ ମାତ୍ରାରେ ପାଣିର ବ୍ୟବହାର କରୁ ଗଛ ଗୁଡ଼ିକରେ ଦେବାପାଇଁ ବର୍ଷା ଋତୁରେ ଅଧିକ ବର୍ଷା ହେବା ଦ୍ୱାରା ଗଛ ଗୁଡ଼ିକ ମରିଯାଏ ମରିଯାଏ ଗଛ ଗୁଡ଼ିକ ପାଣି ଜମି ରହିବା ଦ୍ୱାରା ଆଉ ପୋକ ପୋକ ବି ଲାଗିଯାଏ ସେଇଥି ପାଇଁ ଆମେ ଗଛରେ ବିଭିନ୍ନ ପ୍ରକାର କିଛି କୀଟ ନାଶକ ବ୍ୟବହାର କରିଥାଉ ଆଉ ରହିଲା ଆମ ଶୀତ ଦିନରେ ଶୀତର ପ୍ରଭାବ ସକାଶେ ଗଛ ଗୁଡ଼ିକ ବି କିଛି ଠିକରେ ହୁଏନି କିମ୍ବା କୌଣସି ଗଛର ଫୁଲ ଫଳ ବି ଭଲରେ ଠିକରେ ସେ ଫଳ ଦିଏନି ସେଇଥିପାଇଁ ଆମେ ସତର୍କ ରଖିବା ପାଇଁ କୌଣସି ଆମେ କୀଟନାଶକ କିମ୍ବା କୌଣସି ଔଷଧର ବ୍ୟବହାର କରୁ